ପୁନିଆ ଭାଇ ମୋ ଘର ତ କନିକା ଛକ ହୋଇଗଲାଣି ମୋ ପାଖରେ ଶହ ଟଙ୍କିଆଟିଏ ଅଛି ତ ଆପଣଙ୍କ ପାଖରେ ରେଜା ଅଛିଟି ମୋତେ ଦେବା ପାଇଁକା